ହେଲୋ ସାର୍ ମୁଁ ମୁଁ କୃଷି ଶିଳ୍ପକୁ କିପରି ସମାଧାନ କରିପାରିବି କୃଷିମାନଙ୍କୁ ଆମେ ଯେଉଁ ଦାନା ବା ଯେଉଁ ଧାନ ଦେଇଥାଉ ସେହି ସେ ଧାନ କୃଷି ନିଜେ ଯାଇ ତାର ଚାଷୀ ବା ତାର ଜୋତିିବାକୁ ଲାଗିଥାଏ ତାପରେ ତାପରେ ଆମେ ଯେଉଁ ଧାନ କିଣିବା ଯେଉଁ ଧାନ କୃଷିକୁ ଦେଇଥାଉ ସେହି ଧାନ କୃଷି ନିଜେ ବୁଣିକି ଚାଷ କରିଥାଏ ତାପରେ ତାପରେ ସରକାର ଦେଇଥିବା ଯେଉଁ ବା ଯେଉଁ ଉଷୁ ସାହାଯ୍ୟରେ ଆମେ ଧାନକୁ ବୁଣି ଖଦ କରି ଆମେ ତାହାକୁ ପ୍ରଥମେ ଫୋଫାଡ଼ି ଥାଉ ତାପରେ ଧାନକୁ ବଲା ରୋହିକି ଆମେ ଆଣିଥାଉ ଓ ଆଉ ଗୋଟେ ଜାଗା ବା ଆଉ ଗୋଟେ ଡୋଲିରେ ଆମେ ତାହାକୁ ଚାଷ କରିବାରେ ଲାଗିଥାଉ ସେ ସେ ସମୟରେ ସରକାର ଯେଉଁ ଉଷୁ ବା ଯେଉଁ ସାର ଯେଉଁ ସାର ଦେଇଥାନ୍ତି ସେଇ ସାରକୁ ଆମେ ବୁଣିବାରେ ଲାଗିଥାଉ ତ ଯେଉଁସାର ଆମେ ବୁଣିକି ବହୁତ ଭଲ ଚାଷ ହୋଇଥାଏ ତାହାକୁ ଆମେ କାଟିକି ବା ଧାନକୁ କାଟିକି ଆମେ ଖାଇଥାଉ ଭଲ ଭାବରେ ଓ ଭଲ ବି ଲାଗିଥାଏ